ହଁ ମୁଁ ଇଣ୍ଡିଆନ ଆଇଡଲ ଭଳି ମ୍ୟୁଜିକ ରିୟାଲିଟି ସୋ ଦେଖେ ସେଥିରେ ମୋର ପ୍ରିୟ ଅଂଶଗ୍ରହଣକାରୀ ହେଉଛନ୍ତି ଆମର ଓଡ଼ିଶାର ଯେଉଁ ଝିଅଟି ଯାଇଥିଲା ଅନନ୍ୟା ସେ ମୋତେ ତାର ଗୀତ ଗୁଡ଼ାକ ବହୁତ ଭଲ ଲାଗେ ଏବଂ ମୁଁ ତା ଗୀତଟାକୁ ଶୁଣିଥାଏ ଆଉ ସେମାନେ ମୋତେ ମୁଁ ଗୀତ ଉତ୍ତମ କରିବାରେ ସେମାନେ ମୋତେ ଯୋଗଦାନ କରନ୍ତି ଯଦି ଗୀତ ଗାଇବାରେ କୌଣସି ଅସୁବିଧା ହେଇଯାଏ ତାଙ୍କୁ ଯଦି ପଚାରେ ତାହାଲେ ସେମାନେ କୁହନ୍ତି ଏବଂ ତାଙ୍କ ସହିତ ତ ଯୋଗାଯୋଗ ହେଇପାରୁନାହିଁ ଯେତେବେଳେ ବି ହୁଏ ସେମାନେ କହି ଦିଅନ୍ତି ଏଇ ଜାଗାରେ ଭୁଲ ଏଇ ଜାଗାରେ ଠିକ୍ କାରଣ ସେମାନେ ଇଣ୍ଡିଆନ ଆଇଡଲରେ ଭଳିଆ ଜାଗାରେ ଯାଇକି ଗୀତ ଗାଇକି ଆସିଛନ୍ତି ସେମାନଙ୍କୁ ନିଶ୍ଚିନ୍ତ ମୋ ଠାରୁ ଭଲ ଗୀତ ଗାଇବା ବିଷୟରେ ଜଣା ଅଛି ଆଉ ସେମାନେ ବହୁତ ଆମକୁ ସାହାଯ୍ୟ କରନ୍ତି ଏବଂ ଆଗକୁ ଯିବା ପାଇଁ କୁହନ୍ତି ଯେ ଆଗକୁ ଯାଅ ଆମମାନଙ୍କ ଭଳିଆ ତମେ ବି ଓଡ଼ିଶାରୁ ଯାଅ ଇଣ୍ଡିଆନ ଆଇଡଲ ଭଳିଆ ବଡ଼ ବଡ଼ ସୋ'ରେ ଯୋଗ ଦିଅ ଏବଂ ଗୀତ ଗାଅ ଯେଉଁଟା କି ଆମ ଓଡ଼ିଶା ପାଇଁକା ନାଁ ରଖିବେ ଏଇ ଭଳିଆ ସେମାନେ ବାଜା ଏବଂ ତାଳ ଯଦି କୋଉଠି କ'ଣ ଭୁଲ ହୋଇଗଲା ତାହାଲେ ସେମାନେ ମଧ୍ୟ ଆମକୁ ଭଲ ଭାବରେ ଶିଖେଇଥାନ୍ତି ଯେଉଁଟା କି ଆମ ପାଇଁ କୌଣସି ମତେ ଅସୁବିଧା ହୋଇନଥାଏ ଏବଂ ଗୀତ ଗାଇବା ଓ ଶୁଣିବାରେ ସେମାନେ ପ୍ରଥମ କହିଥାନ୍ତି ଧୀର ମନ ସ୍ଥିର ମନ ହେଇକି ଗାଇବ ଏବଂ ଶୁଣିବ ତେଣୁ ସେମାନେ ବହୁତ ଭଲ ଏବଂ ମୋର ଅଂଶଗ୍ରହଣକାରୀ ସେ ଯେଉଁ କରିଥିଲେ ସେମାନେ ଗ୍ରହଣ କରିଥିଲେ ଯେତେବେଳେ ଅନନ୍ୟା ମୁଁ ତାକୁ ସବୁଦିନେ ଦେଖୁଥିଲି ଏବଂ ମୋତେ ବହୁତ ଭଲ ଲାଗେ ତାଙ୍କ ଗୀତ ଗୁଡ଼ିକ ସେ ବହୁତ ପ୍ରାଞ୍ଜଳ ଭାବରେ ବୋଲନ୍ତି ଏଇ ଭଳିଆ ଭଲ ଲାଗେ ଗୀତ ଗାଇବାକୁ ଆଉ